ହଁ କୁହ ହଁ

ନାଇଁ ବୋଲେ କରି ଦେଖନ୍ତୁ ଏବେ ବର୍ତ୍ତମାନ ଆମ ମାଲକାନଗିରି ଡିଷ୍ଟ୍ରିକ୍ଟରେ ବର୍ତ୍ତମାନ ଇଲେକ୍ସନ୍ ଚାଲୁଛି କି ନାଇଁ ସେ ଯୋଗୁଁ ବୋଲେ ସରକାର ଟିକେ ସାହାଯ୍ୟ କରି ପାରୁନାହିଁ ଏବେ ବର୍ତ୍ତମାନ ଇଲେକ୍ସନ୍ ସ ସରିଲେ ଆମେ ସବୁ କାମ କରବୁ ଆମେ ପ୍ରୋସେସ୍ ଜାରି ରଖୁଛୁ ବୁଝିଲେ କି ନାଇଁ ଏଥିରେ ଆମେ ବହୁତ ଶୀଘ୍ର ଇଲେକ୍ସନ୍ ଏ ଆଉ କିଛିଦିନ ଅଛି ସେଇଟା ସାରିଲେ ଆମେ କାମ ସବୁ ଆରମ୍ଭ କରିବୁ ଆମେ ମିଶା ଜାଣୁଛୁ ଯେ ରାସ୍ତାଘାଟ ଖରାପ ଅଛି ଖାଲ ଅଛି ଆକ୍ସିଡ଼େଣ୍ଟ୍ ବେଶୀ ହେଉଛି ଲୋକମାନେ ପଡ଼ିଯାଉଛି ବହୁତ ବହୁତ ଅସୁବିଧା ଆମେ ଜାଣୁଛୁ କ'ଣ ଏବେ କ'ଣ କରିବା ହେଲେ ଆମର ହାତରେ କିଛି ନାଇଁ କି ନାଇଁ ଏ ସରକାର ଯେତେବେଳେ ଆମେ ଗୋଟେ କାମ ବୋଲେ ସରକାରର ପରମିଶନ୍ ଲାଗିବ ତେବେ ସରକାର ବର୍ତ୍ତମାନ ଏବେ ତାଙ୍କର ଇଲେକ୍ସନ୍ ଚାଲୁଛି କି ନାଇଁ ସେ ତା'ର ଇଲେକ୍ସନ୍ ସରିଲେ ତା'ର ପଛକୁ ଏ କାମ ସବୁ ଆରମ୍ଭ ହେବ ବହୁତ ଶୀଘ୍ର ଆରମ୍ଭ ହେବ କିଛି ଟେନସନ୍ ନାଇଁ ବୁଝିଲେ କି ନାଇଁ

ହଁ ହଁ ହଁ

ନାଇଁ ଦେଖ ମୁଁ ଯେମିତିକି ଆପଣଙ୍କୁ କହିଲି ସବୁ ସେଇଟା ଆମେ ୟେ ମିଶା ପାଇଁ ଆମେ ଯାଇଥିଲୁ ବୁଝିଲେ ଆମେ ଆମ ବ୍ଲକ୍ରେ ଯାଇଥିଲୁ ତୁମର ଜେ ଇ ପାଖକୁ ଯାଇଥିଲୁ ଯେ ଏମତି ଗୋଟେ ପୋଖରୀ ଗୋଟେ ଦରକାର ଆମର ଗାଁକୁ ଗୋଟେ ପୋଖରୀ ନ ହେଲେ ହେଉ ନାଇଁ ସବୁ ଗାଁରେ ପୋଖରୀ ଅଛି ଆମ ଗାଁରେ ଗୋଟେ ପୋଖରୀ ଦରକାର ଏକା ମାଛ ପାଇଁ ସବୁମାନେ ଏମତି ହଇରାଣ ହେଇ ଯାଉଛି ସବୁ ବାହାରେ ବାହାରେ ଯାଇକରି ମାଛ କିଣିକରି ଖାଉଛନ୍ତି ଏମିତି ସବୁ ଅସୁବିଧା ହେଉଛି ମୁଁ ବୁଝୁଛି କିନ୍ତୁ ଜେ ଇ ପାଖକୁ ଯାଇଥିଲେ ଜେ ଇ ସେ କଥାବାର୍ତ୍ତା କରୁଛି ଜେ ଇ ଯେ ନାଇଁ ହେବ ତୁମ ଗାଁର ପୋଖରୀ ହେବ ଲେଖିଦେଲି ଲେଖିଲା ପରେ କହୁଛି ଯେ ଗୋଟେ ଦୁଇମାସ ଖଣ୍ଡେ ତିନ୍ ମାସ ଖଣ୍ଡେ ଲାଗିବ ହଁ ହଁ ସେ ଗୋଟେ ଏକା ସବୁ ଇଲେକ୍ସନ୍ ପରେ ଏକା ସେସବୁ ହେବ ଲେକିନ

ହଁ ସେଟା ସେଇଟା ନିଶ୍ଚୟ ହେବ ସେ ମୁଁ କ'ଣ କହିଲି ଫାଷ୍ଟ୍କୁ କ'ଣ କହିଲି ତୁମକୁ ଯେ ଇଲେକ୍ସନ୍ ପରେ ଏକା ସବୁ କମ୍ପ୍ଲିଟ୍ ହେବ ଠିକ୍ ଅଛି ନାଁ ହଉ ହେଲେ ରଖୁଛି